ଆମ ନିମାପଡ଼ାରେ ଗୋଟିଏ ଡାକ୍ତରଖାନା ଡାକ୍ତରଖାନା ଅଛି ଯାହା ଦ୍ୱାରା କି ସେଠାରେ ଡକ୍ଟରମାନେ ବି ଠିକ୍ ସେ ଚିକିତ୍ସା ମଧ୍ୟ କରୁନାହାଁନ୍ତି ଠିକ୍ ଟାଇମ୍ରେ ନିଜ ଟାଇମ୍ରେ ବି ଆସୁନାହାଁନ୍ତି ଯାହା ଦ୍ୱାରା ରୋଗୀମାନଙ୍କର ବହୁତ ଅସୁବିଧା ମଧ୍ୟ ହେଉଛି

ଏହି ମେଡ଼ିକାଲରେ ଟିକେଟ୍ର ଦାମ୍ ତିନି ଶହ ଚାଳିଶି ଟଙ୍କା ନେଉଛନ୍ତି ଏଠାରେ ଗରିବ ଲୋକମାନେ ମଧ୍ୟ ବହୁତ ହଇରାଣ ହେଉଛନ୍ତି ମେଡ଼ିକାଲରେ ଜାଗା ବି ନାହିଁ ରୋଗୀମାନଙ୍କ ପାଇଁ ଡାକ୍ତରମାନେ ନିଜ ମନ ଇଚ୍ଛାରେ ଆସୁଛନ୍ତି ନିଜ ମନ ଇଚ୍ଛାରେ ଚିକିତ୍ସା ମଧ୍ୟ ଠିକ୍ ସେ ରୋଗୀମାନଙ୍କର କରୁନାହାଁନ୍ତି ଯାହା ଦ୍ୱାରା ଗରିବ ଲୋକମାନେ ବି ବହୁତ ହଇରାଣ ହେଉଛନ୍ତି ତ ଏଥିପାଇଁ ଗରିବ ଲୋକମାନେ ବହୁତ ହଇରାଣ ମଧ୍ୟ ହେଉଛନ୍ତି ଯାହା ଦ୍ୱାରା ସେମାନଙ୍କର ପ୍ରାୟତଃ ମୃତ୍ୟୁ ମଧ୍ୟ ଘଟି ଯାଉଛି